ଆଜ୍ଞା ଆପଣ ବିଜୟ ଆଡ଼ଭୋକେଟ୍ କହୁଥିଲେ ହଁ ତ ଆପଣ ଯେଉଁ ଜମିବାଡ଼ି ଯେଉଁ ସବୁ ଆପଣ ଲଢ଼ୁଛନ୍ତି ତ ସେଇ କେସ୍ ହଁ ମୁଁ ବି ତ ସେଇ କେସ୍ ଲଢ଼ୁଛି ଆପଣ ମୋ କ୍ଲାଏଣ୍ଟକୁ କ'ଣ ପାଇଁ ନେଇଗଲେ ତ ମୁଁ ତା' ଆପଣ ପ୍ରାୟତଃ କମ ରେଟ୍ରେ ହିଁ କରୁଛନ୍ତି ତ ସେମାନଙ୍କ ପାଖରୁ କମ ପଇସା ନେଇକି ସବୁ କେସ୍ ଲଢ଼ୁଛନ୍ତି ଏଇଟା କ'ଣ ହେଲେ ଆମେ ବଞ୍ଚିପାରିବା କି ଆପଣ ସ ପ୍ରାୟ କେସ୍ରେ ମୁଁ ଶୁଣିଲିନି ଯେ ଆପଣଙ୍କ ନାଁ ହିଁ କ୍ଲାଏଣ୍ଟମାନେ ଆସି ମୋ ପାଖରେ କହୁଛନ୍ତି କି ଆପଣ ବହୁତ କମ ରେଟ୍ରେ ହିଁ ଆପଣ ସେମାନଙ୍କର କାମ କରୁଛନ୍ତି ସେମତି କଲେ ଆମ ସଂସ୍ଥାଟା ଆଜ୍ଞା ଚାଲିବ କେମିତି ଆଇନ୍ ବିଷୟରେ ଦୁର୍ବଳତା ହେଉ ବା ଯାହାବି ହେଉ ମୁଁ କ'ଣ ଆପଣ ପାଠ ପଢ଼ିଛନ୍ତି ମୁଁ ପାଠ ପଢ଼ିନି ଆଇନ୍ ପାଠ ଆପଣ କ୍ଲାଏଣ୍ଟ ମୁଁ ବହୁତ ଲୋକଙ୍କ ପାଖରୁ କମ୍ପ୍ଲେନ୍ ଶୁଣୁଛି କି ଆପଣ ବହୁତ କମ୍ ରେଟ୍ରେ ହିଁ ସେମାନଙ୍କ କାମ କରୁଛନ୍ତି ତ ଜମି ସେମାନେ କିଣିଲେ କେତେ ରେଟ୍ରେ କିଣିଲେ କେଉଁ ଭୁଲ କାଗଜପତ୍ର ଦେଇ କିଣିଲେ ଆମର ସେଥିରେ କ'ଣ ଯାଏ ଆସେ ଆମେ ତ ଆମର ମାନେ କେସ୍ ଲଢ଼ିକି ପଇସା ନେବା କଥା ନା ଆପଣ ସବୁରେ କ୍ଲାଏଣ୍ଟକୁ ହାତେଇବା ପାଇଁ କେବଳ କମ୍ ରେଟ୍ରେ ହିଁ ସେମାନଙ୍କ କେସ୍ ଲଢ଼ୁଛନ୍ତି

ସବୁ ଯେଉଁ ବି କ୍ଲାଏଣ୍ଟ ଆମ ଆମ ପାଖକୁ ଆସୁଛନ୍ତି କହୁଛନ୍ତି ଯେ ସେ ବିଜୟ ଆଡ଼ଭୋକେଟ୍ କମ ପଇସା ନେଉଛନ୍ତି ଆପଣ ଏତେ ପଇସା କ'ଣ ପାଇଁ ନେଇ କିରି ଆମ କାମ ସବୁ କରୁଛନ୍ତି ଜଣେ ମିଛ କହିବ କ'ଣ ପାଞ୍ଚଜଣ କ୍ଲାଏଣ୍ଟ ମିଛ କହିବେ ସେମ୍ ସେମ୍ ଟପିକ୍କୁ ନେଇକି କେମିତି ମିଛ କହିବେ ଯେ ସେମାନେ ଆଜ୍ଞା ସିଏ ସେମାନେ ଜମି କିଣିଲେ ସେମାନଙ୍କ ମାଲିକ ତାଙ୍କୁ ଭୁଲ କାଗଜପତ୍ର ଦେଲା ତ ଆମେ ସେଇସବୁ ବି ଟପିକ୍କୁ ନେଇକିନି ସେ ମାଲିକ ସହିତ ସେମାନେ କଥାବାର୍ତ୍ତା କରିବେ ଜମି କିଣିଲା ପୂର୍ବରୁ ସିଏ ତ ଦେଖିକି କିଣିବା କଥା ସେ ଆମ ପାଖକୁ ଆସୁଛନ୍ତି କେସ୍ ନେଇକି ଆମେ କେସ୍ ଲଢ଼ିବା ଆମେ ଆମ ଠିକ ଆମ ପଇସା ନେଇକି ଲଢ଼ିବା ଆପଣ ଯଦି କମ୍ ନେଇ ଯାଉଛନ୍ତି ସବୁ କେସ୍ ମାନେ ସବୁ କ୍ଲାଏଣ୍ଟକୁ ହାତେଇବାକୁ ଚାହୁଁଛନ୍ତି ଆପଣ ସେଇଟା ହେଲେ କେମିତି ହେଇପାରିବ ଓଡ଼ିଶାରୁ ସବୁ ଲୋକକୁ ନେଉନାହାନ୍ତି ଆମର ଆଖପାଖର ଯେତକ ସବୁ ଲୋକ ଆସୁଛନ୍ତି ଯେଉଁ ଯେଉଁ କ୍ଲାଏଣ୍ଟ ବି କୋର୍ଟକୁ ଆସୁଛି କେବଳ ସେ ଆପଣଙ୍କ ନାଁ ହିଁ କହୁଛି ଆମେ ସେଇ ଆଡ଼ଭୋକେଟ୍ ପାଖକୁ ଯିବୁ ତ ଆପଣ ଯଦି ସବୁ କ୍ଲାଏଣ୍ଟକୁ ନେଇଯିବେ ତ ଆମେମାନେ ପୁଣି କ'ଣ କରିବୁ କ'ଣ ଜଣେ ହିଁ ଆସୁଛି ସମସ୍ତେ ତ ଆପଣଙ୍କ ଆପଣ ସମସ୍ତଙ୍କୁ ଏମତି କରିସାରିଲେଣି ଯେ ସମସ୍ତେ ହିଁ ଆପଣଙ୍କ ପାଖକୁ ଯାଉଛନ୍ତି